ଆଗକାଳରେ ଲୋକମାନେ ହାତରେ ଛୁଞ୍ଚି ଧରି ସିଲେଇ କରୁଥିଲେ ଏବେ ଏବେ ଏତେଟା ସେଇସବୁ ନାହିଁ ଏବେ ମେସିନ୍ ବାହାରି ସାରିଛି ସେଥିପାଇଁ ଆଜିକାଲି ଅଧିକାଂଶ ସ୍ତ୍ରୀ ଲୋକ ମହିଳାମାନେ ସିଲେଇ ମେସିନ୍ ବ୍ୟବହାର କରୁଛନ୍ତି ମୁଁ ମଧ୍ୟ ସିଲେଇ ମେସିନ୍ ବ୍ୟବହାର କରୁଛି ଏଥିରେ ମୁଁ ଡ୍ରେସ୍ ଆଉ ବ୍ଲାଉଜ୍ ଏସବୁ ସିଲେଇ କରୁଛି ଆଉ ଏଥିରେ ଆଉ ଟିକେ ଭଲ ହେବା ପାଇଁ ମୁଁ ଆଉ ଟିକେ ଟ୍ରେନିଂ ନବା ପାଇଁ ଚାହୁଁଛି ଆଉ ସମସ୍ତଙ୍କୁ ଟ୍ରେନିଂ ନବା ଦରକାର କୌଣସି ଜିନିଷ ଖାଲିଟାରେ ହବନିଁ ଟ୍ରେନିଂ ନବା ଦ୍ୱାରା ଆଉ ଟିକେ ଅଧିକ ପରଫେକ୍ଟ ହେଇପାରିବା ସେଥିରେ ଆମେ ଆଉ ଡେଲି ଲାଇଫ୍ରେ ବି କିଛିଟା ଚେଷ୍ଟା କରିବା ସେଇ ସବୁକୁ କରିବା ପାଇଁ ଯେମିତିକି ସିଲେଇ ଡେଲି ସିଲେଇ ଅଳ୍ପ ଅଳ୍ପ କରିବା ପାଇଁ ଯାହାଦ୍ୱାରା ଆମେ ଟ୍ରେନିଂ ନେଇଥିଲେ ମଧ୍ୟ ସେ ସବୁକୁ ଭୁଲି ନଯାଇ ଆଉ ଟିକେ ପରଫେକ୍ଟ ହେଇପାରିବା ସେଥିରେ